ତ ଆମର୍ ଦ୍ଵିତୀୟ ଉତ୍ପାଦ ସେଟା ଆମର୍ ଯେନ୍ ପ୍ରକାର୍ ଅନୁଭୂତିଟା ନକାରାତ୍ମକ ଅନୁଭୂତି ଅଛେ ସେଟା ଶୁଣନ୍ ତ ନକାରାତ୍ମକ ଯେନ୍ଟାକି ଉତ୍ପାଦନ ଠିକ୍ ହିସାବେ ଯଦି ହେଇ ନି ପାର୍ଲା ତା'ହେଲେ ଚାଷୀକେ ନିହାତି ଭାବେ ଦିକତ୍ ହେବା ଯଦ୍ଵାରାକି ସେ କିଛି ଯେନ୍ ବିନିଯୋଗ୍ କରିଥିବା ପୁଞ୍ଜି ବିନିଯୋଗ୍ କରିଥିବା ସେ ପୁଞ୍ଜିର ଭରଣ ପାଏବା କେନ୍ତା କରି ସେଥିର୍ଲାଗି ବହୁତ୍ କିଛି ତାଙ୍କର୍ ଲାଗି କିଛି ମାନେ ବେନିଫିଟ୍ଟା ଯୋଗେଇ ଦେଲେ ବହୁତ୍ ବଢ଼ିଆ ହେବା ଇଥିର୍ଲାଗି ଯେନ୍ ନୂଆ ନୂଆ ଯୋଜନାଗୁଡ଼ାକ ଅଛେ ତାଙ୍କର୍ ପାସ୍କେ ପହଞ୍ଚେଇ ଦଉନ୍ ଯଦ୍ୱାରାକି ସେମାନେ ଉପକାର୍ ପାଇପାର୍ବେ ଆଉ ତାଙ୍କ ଭବିଷ୍ୟତ୍ ଫସଲ୍ ଉତ୍ପାଦନ୍ ଉପରେ ବିଶେଷ୍ କିଛି ସହାୟତା ପାଇପାର୍ବେ ଆଉ ଅଧିକ ପରିମାଣ୍ରେ ଯଦି ତାଙ୍କର୍ କୃଷିଜାତ ଦ୍ରବ୍ୟ ଉତ୍ପାଦନ ହେଇପାର୍ବା ତାହେଲେ ସେମାନେ ଲାଭବାନ୍ ହେଇପାର୍ବେ ଆରୁ ପୁନର୍ବାର୍ ତାହାେକେ ମାନେ ଅଧିକ ପରିମାଣ୍ରେ କର୍ବାର୍ ଚାଷ୍ କର୍ବାର୍ଲାଗି ଇଚ୍ଛା ପ୍ରକାଶ୍ କର୍ବେ ଆଉ ନିଜେ ବି ଉପକାର୍ ହେଇପାର୍ବେ